କାମ କରିବାକୁ ପଡ଼ିବ ତ ମଳକଳା ମଳକଳା ମାନେ ତ ଓଡ଼ିଅଂଶ ହୋଇଥାଏ ମାଟି ମାଟି ଘର ଗୁଡ଼ାକ ଏଇଟାରେ ବହୁତ ଦେଖିବାକୁ ମିଳିଥାଏ ଚାଳ ଘର ଦେଖିବାକୁ ମିଳିଥାଏ ଯେପରିକି ମାଟି ଗୁଡ଼ାକ ଗୋଡ଼ରେ ଚକୁଡ଼ି ପାଣି ପକେଇ ଚକୁଡ଼ି ଚକୁଡ଼ିକି ଘର ଗୁଡ଼ାକ ତିଆରି କରିଥାଏ ତା'ପରେ ମୂର୍ତ୍ତି ଗୁଡ଼ାକ ପାଣିରୁ ଚିିକ୍ଟା ମାଟି ଚିିକ୍ଟା ମାଟି ସେଇଟା ବି ଭଲ ଭାବରେ ଗୋଡ଼ରେ ପାଣି ପକେଇ ପକେଇକି ମଡ଼ା ଯାଇଥାଏ ତା'ପରେ ମୂର୍ତ୍ତି ତିଆରି କରାଯାଇଥାଏ ମାଟି ଶିଳ୍ପ ମାଟି ଶିଳ୍ପ ବି ହାତରେ ବା ମାଟି ପାତ୍ର ଗୁଡ଼ାକ ଯେପରିକି ମାଟିହାଣ୍ଡି କଡ଼େଇ ଦୀପ କଳସ ଢାଳ ଯାକ ଏ ଗୁଡ଼ାକ ମାଟି ଦ୍ୱାରା ପ୍ରୟୋଗ ହୋଇଥାଏ ଯେପରିକି ହାତରେ ଚୁକୁୁଡ଼ିକି ଚକା କରାନ୍ତି ତିଆରି ଚକା ଉପରେ ମାଟି କହେ ହାତ ଦ୍ୱାରା ତାକୁ ଇଏ କରି ପାଣି ଲଗେଇ ଲଗେଇକି ମାଟି ପାତ୍ର ଗୁଡ଼ାକୁ ତିଆରି କରାଯାଏ